ମୁଁ ମାଲକାନଗିରି ଜିଲ୍ଲାରେ ବସବାସ କରେ ଯାହାକି ମାଲକାନଗିରି ଜିଲ୍ଲା ଗୋଟିଏ ଚାଷ ଏରିଆ ହୋଇଥିବାରୁ ଏଠାରେ ଅନେକ ପ୍ରକାରର ଚାଷ କରାଯାଇଥାଏ ସେଇଟା ମଧ୍ୟରୁ ଆମ ଗାଁରେ ଆମେ ମଧ୍ୟ ଚାଷ କରିଥାଉ ବର୍ଷା ଦିନ ସମୟ ଆସିଲେ ଧାନ ଚାଷ ଏବଂ ଖରାଦିନରେ ବାଦାମ କିମ୍ବା ଅନ୍ୟ କୌଣସି ଚାଷ କରିଥାଉ କୁକୁଡ଼ା ବତକ ଗାଈ ଛେଳି ମେଣ୍ଢା ଆଦି ମଧ୍ୟ ପାଳନ କରିଥାଉ ଯାହାକି ତାହା ପାଳନ ଦ୍ୱାରା ଆମେ ବହୁତ ଉତ୍ପାଦକ ଲାଭ ଆଉ ଲାଭରେ ମଧ୍ୟ ଥାଉ ପ୍ରତିବର୍ଷ ଆମର କେବଳ କୁକୁଡ଼ାରେ ପ୍ରତିବର୍ଷ ଆମକୁ ପାଞ୍ଚ ଲକ୍ଷ ଟଙ୍କାର ଲାଭ ହୋଇଥାଏ ଆଉ ଆମର ଯାହା ଅଛି ମେଣ୍ଢା ଛେଳି ଗାଈ ଏଥିରେ ଆମକୁ ବେଶି ନାହିଁ ଅଶୀ ନବେ ହଜାର ଆମକୁ ଲାଭ ହେଉଛିି ପ୍ରତିବର୍ଷ ଆଉ ଧାନ ଚାଷରେ ତ ଆପଣ ଜାଣିଛନ୍ତି ବହୁତ କଷ୍ଟ କଷ୍ଟ କରିବାକୁ ମଧ୍ୟ ପଡ଼ିଥାଏ ତା ଫଳରେ ଲାଭ ମଧ୍ୟ ଆମେ କିଛି ପାଇଥାଉ ଆଉ ଧାନ ଚାଷରେ ବେଶି ନହେଲେ ବି ଆମର ନବେ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କାର ଇନ୍କମ୍ ହୋଇଥାଏ ଆଉ ବାଦାମ ଚାଷରେ ମଧ୍ୟ ଆମର ଦୁଇ ତିନି ଲକ୍ଷ ଟଙ୍କାର ଲାଭ ହୋଇଥାଏ ଯାହାକି ଆମର ବହୁତ ଜମି କିମ୍ବା କିଛି ଜମି ଥିବାରୁ ଆମେ ତାହା ଚାଷ ମଧ୍ୟ କରି ପଇସା କମଉଚୁ ଯାହାକି ଆମେ ଗୋଟିଏ ଚାଷୀ ପରିବାର ହୋଇଥିବାରୁ ଆମେ ବହୁତ ପଇସା କମଉଚୁ